କନ୍ଧମାଳ ଜିଲ୍ଲାରେ ସ୍ଥାନୀୟ ସରକାର ଭାବେ ବିଜେଡ଼ି ସରକାର ଶାସନ କରୁଛନ୍ତି ଆମ ଜିଲ୍ଲାରେ ଲୋକମାନଙ୍କ ମଧ୍ୟରେ ନିର୍ବାଚିତ ହୋଇଥିବା ବିଜେଡ଼ି ଦଳର ନେତାମାନେ ମଧ୍ୟ ଠିକ୍ ଭାବରେ ଜିଲ୍ଲାକୁ ସୁପରିଚାଳନା କରୁଛନ୍ତି ନେତାମାନେ ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିଥାନ୍ତି ଏବଂ ତାପରେ ତାଙ୍କର ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିଲେ ସେମାନେ ଘର ଘର ବୁଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥାନ୍ତି ଶେଷରେ ଭୋଟଦାନ ଆରମ୍ଭ ହୁଏ ଏବଂ ସମସ୍ତଙ୍କ ମତ ଅନୁସାରେ ଯେଉଁ ଦଳର ନେତା ଅଧିକ ମା ପରିମାଣରେ ଭୋଟ ପାଇଥାନ୍ତେ ସେହି ଦଳକୁ ବିଜେତା ଘୋଷଣା କରାଯାଏ ଏବଂ ସେହି ଦଳ ସେହି ଜିଲ୍ଲାକୁ ଶାସନ ମଧ୍ୟ କରିଥାନ୍ତି ବିଜେଡ଼ି ସରକାର ଆମ ଓଡ଼ିଶାରେ ଶାସନ କରିବା ଦିନଠାରୁ ସବୁ ଜିଲ୍ଲାରେ ବହୁତ ଉନ୍ନତି ଦେଖିବାକୁ ମିଳିଛି ସମସ୍ତେ ନିଜ ନିଜର ଅସୁବିଧାକୁ ଜଣାଇଛନ୍ତି ଏବଂ ସମସ୍ତଙ୍କୁ ମଧ୍ୟ ନେତାମାନେ ସାହାଯ୍ୟ କରିଛନ୍ତି ଯେପରିକି ପାଣି ପାଇଁ ଲୋକମାନେ ଅସୁବିଧା ହେଉଥିଲେ ଗାଁ ବାହାରକୁ ବେଶି ଦୂରକୁ ପାଣି ପାଇଁ ଯିବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ଘର ଘରକୁ ପାଣି ଯୋଗାଇ ଦେଇଛନ୍ତି ସରକାର ତେଣୁ ଆଉ କାହାକୁ ଅନ୍ୟ ଜାଗାକୁ ଯିବାକୁ ପଡ଼ୁ ନାହିଁ ତେଣୁ ପାଣି ପାଇଁ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ବର୍ତ୍ତମାନ ସୁଧୁରି ଯାଇଛି ରାସ୍ତାଘାଟ ଖାଲ ଢ଼ିପ ମଧ୍ୟ ଅଧିକ ଆମ ଜିଲ୍ଲାରେ ଥିଲା ଲୋକେ ଯିବା ଆସିବାରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ତା ମଧ୍ୟ ବର୍ତ୍ତମାନ ଠିକ୍ ଅଛି ସବୁ ଗ୍ରାମକୁ ସଡ଼କ ମଧ୍ୟ ହୋଇଛି ଏବଂ ଲୋକମାନେ ଯିବାଆସିବା ମଧ୍ୟ ଦିନରେ କିମ୍ବା ରାତିରେ ନିର୍ଭୟ ଭାବରେ କି ଯିବାଆସିବା କରିପାରୁଛନ୍ତି ପିଲାମାନେ ପାଠପଢ଼ାରେ ମଧ୍ୟ ଅସୁବିଧା ହେଉଥିଲା ପିଲାମାନଙ୍କ ପାଠପଢ଼ିବା ପାଇଁ ବହୁତ ଦୂରକୁ ମଧ୍ୟ ଯାଉଥିଲେ ଅନେକ ପିଲା ଯିବାଆସିବା କରି ପାରୁନଥିବାରୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ହରେଇ ବସୁଥିଲେ କିନ୍ତୁ ବର୍ତ୍ତମାନ ଆମ ଗ୍ରାମ ରାଜ୍ୟ ସରକାର ସବୁ ଗ୍ରାମପଞ୍ଚାୟତରେ ଗୋଟିଏ ଲେଖାଏଁ ହାଇସ୍କୁଲ ପ୍ରତିଷ୍ଠା କରିଛନ୍ତି ପିଲାମାନଙ୍କୁ ଆଉ ବେଶି ଦୂରକୁ ଯିବାକୁ ପଡ଼ୁନାହିଁ ପିଲାମାନେ ନିଜ ପାଖ ବିଦ୍ୟାଳୟରେ ଯାଇ ବିଦ୍ୟା ଅର୍ଜନ କରି ଆସିପାରୁଛନ୍ତି ବିଦ୍ୟାଳୟରେ ତାଙ୍କର କେଉଁଭଳି ଭାବରେ ବିଦ୍ୟା ଅର୍ଜନ ଅସୁବିଧା ନହୁଏ ସେହି ସବୁ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି ଜିଲ୍ଲାରେ ସବୁଠାରୁ ଅଧିକ ଅସୁବିଧା ଲୋକେ ବିଜୁଳି ପାଇଁ ହେଉଥିଲେ ସେହି ଅସୁବିଧାର ବି ସରକାର ବର୍ତ୍ତମାନ ସମାଧାନ କରିଛନ୍ତି ସମସ୍ତଙ୍କ ଘରକୁ ସରକାର ବିଜୁଳିବତୀର କନେକ୍ସନ କରେଇଛନ୍ତି ରାସ୍ତାଘାଟ ସ୍କୁଲ କଲେଜ ପଞ୍ଚାୟତ ଅଫିସ୍ ହାଟ ସରକାର ଅଫିସ୍ ସବୁ ସ୍ଥାନରେ ବର୍ତ୍ତମାନ ବିଜୁଳିର କନେକ୍ସନ ମଧ୍ୟ ରହିଅଛି ଯାହାଦ୍ଵାରା ସମସ୍ତେ ଆନନ୍ଦିତ ହେଉଛନ୍ତି ଗ୍ରାମର ବୃଦ୍ଧ ଲୋକମାନେ କେଉଁଭଳି ଭାବରେ ସରକାରଙ୍କ ଠାରୁ ମିଳୁଥିବା ଭତ୍ତା ପାଇପାରିବେ ତାହା ମଧ୍ୟ ସରକାର ଠିକ୍ ଭାବରେ କରୁଛନ୍ତି ସମସ୍ତେ ଉପକୃତ ପ୍ରାପ୍ତ ବିଧବା ବୃଦ୍ଧ ବିକଳାଙ୍ଗ ସମସ୍ତଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି ଗ୍ରାମଗୁଡ଼ିକର କଲ୍ୟାଣ ନିମନ୍ତେ ଅନେକ ପ୍ରକାର କାମ ମଧ୍ୟ କରୁଛନ୍ତି ଗ୍ରୁପ ଗ୍ରୁପ ମଧ୍ୟମରେ ସମସ୍ତ ମାମାନଙ୍କୁ ସବୁପ୍ରକାର ରୋଜଗାର ଶିଖାଇ ଦିଆଯାଉଛି ଏବଂ ରୋଜଗାର ମେଳା ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ଦେଖି ସରକାର ସମସ୍ତଙ୍କୁ କିଛି ସ୍ଥାନରେ ନିଯୁକ୍ତି ମଧ୍ୟ ଦେଉଛନ୍ତି